ଟେକ୍ନୋଲୋଜି ଓଡ଼ିଶାର ମନୋରଞ୍ଜନ ଦୃଶ୍ୟକୁ ଆମେ ବହୁତ ପ୍ରଭାବିତ କରୁଛୁ ଆଉ ଓଟିଭି ୟୁଟ୍ୟୁବ୍ ଆଉ ଆମର ଆମାଜନ୍ ଇଣ୍ଟରନେଟ୍ ଇଏ ସବୁ ସମସ୍ତଙ୍କର ନିହାତି ଦରକାର ୟୁଟ୍ୟୁବରୁ ଆମେ ବହୁତ ପ୍ରକାର ଜିନିଷ ଶିଖୁଛୁ ଆଜିକି ସିଲେଇ ଟ୍ରେନିଂ ପାଉଛୁ ଆଉ ଯେକୌଣସି ବ୍ୟବସାୟ ପାଇଁ ୟୁଟ୍ୟୁବରୁ ଦେଖିକି ସବୁ ବ୍ୟବସାୟ ବି କରିପାରୁଛୁ ୟୁଟ୍ୟୁବରୁ ଚାହିଁଲେ ରୋଷେଇର କ'ଣ ଦରକାର କି ପିଲାମାନେ ଆଜିକାଲି ଫାଷ୍ଟ୍ ଫୁଡ୍ ଖାଇବେ ଆମେ ଜାଣିନୁ ହଁ ୟୁଟ୍ୟୁବରୁ ମାରିଦିଅ ଏହିଟା ଆସିବ ରସଗୋଲା କର କି ଯେକୌଣସି ଖାଦ୍ୟ ଜିନିଷ ଯାହା କର ସବୁ ୟୁଟ୍ୟୁବରୁ ଆମେ ସବୁ ଜାଣିପାରୁଛୁ ଆମାଜନ୍ର ଆମେ ଯେକୌଣସି ଜିନିଷ ବଜାରକୁ ଯାଅ କିଣିକି ଆଣ ଏ ମୋବାଇଲ୍ ସାହାଯ୍ୟରେ ଆମାଜନ୍ର ସବୁ ଏହିଠି ଅର୍ଡ଼ର କଲୁ ପେମେଣ୍ଟ୍ ହେଲା ସେହି ମୋବାଇଲ୍ ସାହାଯ୍ୟରେ ଆମାଜନ ରେ ସବୁ ଜିନିଷ ଆମେ ମଗେଇ ପାରୁଛୁ ୟୁଟ୍ୟୁବ୍ ମାଧ୍ୟମରେ ବି ସବୁ ଜିନିଷ ଆମେ ଶିଖିପାରୁଛୁ